ବର୍ତ୍ତମାନ ଯଦି ଦେଖିବା ସମସ୍ତେ ତାଙ୍କର ଭିନ୍ନ ଭିନ୍ନ ଡାଟା ପ୍ଲାନ ରଖିଛନ୍ତି ଜିଓ ଏୟାରଟେଲ୍ ବିଏସ୍ଏନ୍ଏଲ୍ ରିଲାଆନ୍ସ ତନ୍ମଧ୍ୟରୁ ମୁଁ ଏବଂ ମୋର ପରିବାର ଜିଓ ଏବଂ ଏୟାରଟେଲ୍ ବ୍ୟବହାର କରୁଛୁ କାହିଁକିନା ଜିଓ ବହୁତ ଗୁଡ଼ିଏ ଅଫର୍ ଦେଉଛି ଆମମାନଙ୍କୁ ଏବଂ କମ ପଇସାରେ ତା'ର ଏମ୍ ବି ମଧ୍ୟ ଅଧିକ୍ ଦେଉଛି ଯେଉଁଥିରେ କି ମୁଁ ତିନିଶହ ଅନେଶ୍ଵତ ଟଙ୍କା ରିଚାର୍ଜ କରି ମାସିକ ଟୁ ଜି ବି ଦିନକୁ ଟୁ ଜି ବି ଏବଂ ଫୁଲ୍ ଟକ୍ ଟାଇମ୍ ପାଇପାରୁଛି ଏବଂ ଠିକ୍ ସମୟରେ ମୁଁ କଥା ହେବା ପାଇଁ ମୋର ଟାୱାର ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ହେଉ ନାହିଁ ଏବଂ ଏୟାରଟେଲ୍ ଏୟାରଟେଲ୍ ଯେଉଁ ସିମ୍ରେ ଅଲଓଭର୍ ଓଡ଼ିଶା କିମ୍ବା ଇଣ୍ଡିଆ ଏହାକୁ ବ୍ୟବହାର କରୁଛନ୍ତି ଏହା ମଧ୍ୟ ଠିକ୍ ତା'ର ବିପରୀତ ଠିକ୍ ସମୟରେ ନେଟୱାର୍କ୍ ରହୁଛି ଏବଂ କଥା ହେବା ପାଇଁ ମଧ୍ୟ ଏହାର ସ୍ପଷ୍ଟ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉ ନାହିଁ